ବୌଦ୍ଧ ଜିଲ୍ଲାର ଇତିହାସ ହେଉଛି ବୌଦ୍ଧ ମୂର୍ତ୍ତି ଏଠାରେ ବୌଦ୍ଧ ମୂର୍ତ୍ତି ବହୁତ ବର୍ଷ ବର୍ଷ ଧରି ବହୁ ପ୍ରାଚୀନ ଯୁଗରେ ଏଠାରେ ବୌଦ୍ଧ ମୂର୍ତ୍ତି ସ୍ଥାପିତ ହୋଇଛି ଏଠାରେ ବୌଦ୍ଧ ମୂର୍ତ୍ତି ସବୁଆଡ଼େ ବୌଦ୍ଧ ଗୁମ୍ଫା ମଧ୍ୟ ରହିଛି ବୌଦ୍ଧ ଗୁମ୍ଫା ମାଧ୍ୟମରେ ଏଠାରେ ବହୁତ ବୌଦ୍ଧ ଧର୍ମର ଲୋକମାନେ ଅଛନ୍ତି ଯାହାଦ୍ୱାରା ଏଠାରେ ବୌଦ୍ଧ ମୂର୍ତ୍ତି ସବୁଆଡ଼େ ବିକଶିତ ହୋଇପାରିଛି